ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ମୁଖ୍ୟତଃ ଯେତେବେଳେ ବାହାରୁ ବୈଦେଶିକ ପର୍ଯ୍ୟଟକ ମାନେ ଆସନ୍ତି ସେମାନେ ରାସ୍ତାର ସୌନ୍ଦର୍ଯ୍ୟକରଣ ରାସ୍ତାର କେତୋଟି ମାନେ ଉନ୍ନତି ହୋଇଛି ସ୍ଥାନୀୟ ପର୍ବପର୍ବାଣୀ ଏଠି ଓଡ଼ିଶାର କ'ଣ ଅଛି ଆଉ ଆମ ଓଡ଼ିଶାର ସ୍ଥାନୀୟ ପର୍ବପର୍ବାଣୀ ମଧ୍ୟରୁ ଯେଉଁଗୁଡ଼ାକ ମୁଖ୍ୟ ପର୍ବପର୍ବାଣୀ ଯେମିତିକି ରଥଯାତ୍ରା ହୋଲି ସେମାନେ ବାହାରେ ରହିଲେ ମଧ୍ୟ ସେମାନେ ପର୍ବପର୍ବାଣୀକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ପାରମ୍ପରିକ କଳା ଓଡ଼ିଶାର ଯେମିତିକି ଓଡ଼ିଶୀ ନୃତ୍ୟ ଏମିତି ବହୁଗୁଡ଼ାକ ଯେଉଁ ନିଖୁଣ କାରିଗରୀ ଆମର ରହିଛି ପାରମ୍ପରିକ କଳା ସଂସ୍କୃତି ସ୍ଥାନୀୟ ପର୍ବ ଏବଂ ସର୍କସ ବହୁତଗୁଡ଼ାଏ ମ୍ୟାଜିକ୍ ସୋ ଏମାନେ ବୈଦେଶିକ ପର୍ଯ୍ୟଟକମାନେ ଓଡ଼ିଶାରେ ଏହି ଜିନିଷପ୍ରତି ବେଶି ଆକୃଷ୍ଟ ହୋଇଥାନ୍ତି ଏବଂ ସେଗୁଡ଼ାକୁ ସେମାନେ ଆନନ୍ଦ ଉଲ୍ଲାସରେ ମଧ୍ୟ ଉପଭୋଗ କରିଥାନ୍ତି